ଓଡ଼ିଆ ଭାଷା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଭାଷା ଏବଂ ଦ୍ୱିତୀୟ ଦେବ ଭାଷା ଓଡ଼ିଆ ଭାଷାକୁ ମଧ୍ୟ ଦ୍ୱତୀୟ ଦେବ ଭାଷା ମଧ୍ୟ କୁହାଯାଏ ଓଡ଼ିଆ ଭାଷା ହେଉଛି ଓଡ଼ିଶା ଓଡ଼ିଶାବାସୀରେ ଓଡ଼ିଶା ମାଟିରେ ଲୋକମାନଙ୍କର ସମ୍ମାନ ଓଡ଼ିଆ ଭାଷାକୁ ବର୍ତ୍ତମାନ ସମୟରେ ବର୍ତ୍ତମାନ ସମୟରେ ଲୋକମାନେ ଓଡ଼ିଶା ଓଡ଼ିଆ ଭାଷାକୁ ପଛରେ ପକାଇ ଅନ୍ୟ ଇଂରାଜୀ ଭାଷାକୁ ବଢ଼େଇବାକୁ ଚାହୁଁଛନ୍ତି ବର୍ତ୍ତମାନ ସମୟରେ ତାଙ୍କ ପିଲାମାନଙ୍କୁ ସେ ଇଂଲିଶ ମିଡିୟମ ସ୍କୁଲରେ ପଢ଼ଉଛନ୍ତି ଗୋଟେ ପ୍ରକାର ରେସ୍ ଲାଗିଛି କି ମୋ ପିଲା ଇଂଲିଶ ମିଡିୟମରେ ପଢ଼ିବ ଏ ସେ ପଢ଼ିବି ଭଲ ପାଠ ପଢ଼ିବ ଭଲ ଆଗକୁ ନେବ କିନ୍ତୁ ସେମାନେ ଭାବୁନାହାନ୍ତି କି ଆମେ ଆମ ଓଡ଼ିଶା ଓଡ଼ିଆ ଭାଷାକୁ ଆଗକୁ ନେବୁ ଓଡ଼ିଆ ଭାଷାର ଉନ୍ନତି ସେମାନେ ଚାହୁଁନାହାନ୍ତି ବର୍ତ୍ତମାନ ଆମେ ପ୍ରୟାସ କରିବା କି ଓଡ଼ିଶା ଓଡ଼ିଶାରେ ସମଗ୍ର ଭାରତରେ ମଧ୍ୟ ଓଡ଼ିଆ ଭାଷାର କିଛି ମର୍ଯ୍ୟାଦା ମାନ ରହିବ ଯେମିତି ଓଡ଼ିଆ ଭାଷାକୁ ସମସ୍ତେ ପ୍ରଶଂସା କରିବେ ଓଡ଼ିଆ ଭାଷା ଓଡ଼ିଆ ଭାଷା ହେଉଛି ଓଡ଼ିଆ ଭାଷା କିପରି ଆଗକୁ ବଢ଼ିବ ସେଥିଲାଗି ଆମେ ସମସ୍ତେ ଚେଷ୍ଟା କରିବା ଉଚିତ୍ ପ୍ରତିଭା ପାଟିିଲ୍ ସିଏ ଏକ ପିଓର ଓଡ଼ିଆ ସିଏ ମଧ୍ୟ ଓଡ଼ିଆ ମିଡିୟମର ପାଠ ପଢ଼ିଥିଲେ ସେ ଦେଶର ବହୁତ ଉଚ୍ଚ ସ୍ଥାନରେ ଥିଲେ ଏମିତି ବହୁତ କିଛି ଓଡ଼ିଆ ଅଛନ୍ତି ଯେଉଁମାନେ ଓଡ଼ିଆ ଭାଷାକୁ ସମ୍ମାନ ଦେଇଛନ୍ତି ଓଡ଼ିଆ ଭାଷାକୁ ନିଜ ହୃଦୟରେ ରଖିଛନ୍ତି ଏମିତିକି ଓଡ଼ିଆ ଭାଷା ପାଇଁ ନିଜ ଜୀବନ ମଧ୍ୟ ଦେଇ ଦେଇଛନ୍ତି ଓଡ଼ିଆ ଭାଷା ହେଉଛି ତାଙ୍କ ପାଇଁ ଏକ ସମ୍ମାନଙ୍କର କଥା ଓଡ଼ିଆ ଭାଷାକୁ ଆମେ ଓଡ଼ିଆ ଭାଷା ଆଗକୁ ଆଗକୁ ନେବା ଉଚିତ ଓଡ଼ିଶାର ଲୋକମାନଙ୍କୁ ମୁଁ ଅନୁଭୂତ କରିବାକୁ ଚାହୁଁଛି କି ସେ ଓଡ଼ିଶା ଭାଷାକୁ କିଛି ଆଗକୁ ନେବେ ଓଡ଼ିଶାରେ ଓଡ଼ିଆ ଭାଷାକୁ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରି ଓଡ଼ିଆ ଭାଷା ଓଡ଼ିଆ ଭାଷା ମଧ୍ୟ ଭଲ ଭାଷା ଓଡ଼ିଆ ଭାଷାକୁ ଆଗକୁ ନେଇ ଓଡ଼ିଆ ଭାଷାର ମାନ ମର୍ଯ୍ୟାଦା ବଢ଼େଇବାକୁ ଚେଷ୍ଟା କରିବେ